ଆମ ପରିବାରରେ ବାପା ଅଛନ୍ତି ବୋଉ ଅଛନ୍ତି ଭାଉଜ ଭାଇ ଭାଇଙ୍କର ଛୋଟ ଝିଅଟେ ଅଛି ଆଉ ବାପା ଚାଷ କରନ୍ତି ବୋଉ ରୋଷେଇ କରନ୍ତି ବୋଉ ଭଲ ରୋଷେଇ କରେ ଭାଉଜ ବି ରୋଷେଇ କରନ୍ତି ବୋଉଙ୍କଠାରୁ ଭାଉଜ ଆହୁରି ଭଲ ରୋଷେଇ କରନ୍ତି ଭାଇ ବାହାରେ ରହିକି ଚାକିରୀ କରନ୍ତି ଆଉ ମୁଁ ପାଠ ପଢ଼େ ଆଉ ସମସ୍ତେ ଆମର ଭଲରେ ରୁହନ୍ତି ସମସ୍ତଙ୍କ ସହ ମିଶିକି ଚଳନ୍ତି ଆମ ପରିବାର ରେ ସବୁବେଳେ ଖୁସି ମଜା ସବୁ ହୁଏ ଭଲ ଲାଗେ କଳି ଝଗଡ଼ା କେବେ ବି ହୁଅନ୍ତିନି ସମସ୍ତେ ଆରାମରେ ରୁହନ୍ତି ଆଉ ସବୁ